ଆଜିକାଲି ହେୟାର୍ ଅଏଲ୍ ବିଷୟରେ ମୁଁ ଆଉ କ'ଣ କହିବି ଯେତେ ପ୍ରକାର ହେୟାର୍ ଅଏଲ୍ କମ୍ପାନୀ ବାହାର କରୁଛି ପିଲାମାନେ ଆଣିକିରି ଲଗାଉଛନ୍ତି କି ମୁଁ ଲଗାଉଛି ତାକୁ ଲଗେଇଲେ ଅତ୍ୟଧିକ ଚୁଟି ପାଚିଯାଉଛି କିଛି ଡ଼େଭଲପମେଣ୍ଟ ହେଉନି ଏ ସେ ଏଇଟା ଲଗାଅ ସେଇଟା ଲଗାଅ ସେଇଟା ଲଗାଅ ଯେତେ ପ୍ରକାର ବାହାରୁଚି କମ୍ପାନୀ ସବୁ ବାହାର କରୁଛି ସେଗୁୁଡ଼ା କିଛି ଉନ୍ନତି ହେଉନି ଯାହାଫଳରେ କି ମୁଁ କ'ଣ କରୁଛି କି ନଡ଼ିଆକୁ ତେଲ ମାରିକିରି ଘରୋଇ ଉପଚାରରେ କରିକିରି ମୁଁ ନଡ଼ିଆ ତେଲ ଲଗେଇ ମରା ନଡ଼ିଆ ତେଲ କରିକିରି ମୁଁ ମୁଣ୍ଡରେ ଲଗେଇବାରୁ ମୋର ଚୁଟି ପୂରା ରହୁଛି କଳା ହଉଛି ବଢ଼ୁଛି ସବୁ ପ୍ରକାର ରୁପି ଯାଉଛି ମୁଁ ବି ସେୟାକୁ କହିବାକୁ ଚାହୁଁଛି ଯେ ସମସ୍ତେ ତେଲ କିଛି ବାହାର ଅଏଲ୍ କମ୍ପାନୀରୁ ଲଗାନ୍ତୁନି ସେ କିଛି ଭଲ ନାହିଁ ସବୁ ଚୁଟି ସବୁ ପାଚିକିରି ସବୁ ଖରାପ କରି ନଷ୍ଟ କରିଦେଉଛି ତମେ ନଡ଼ିଆକୁ ତେଲ ମାରିକିରି ତମେ ଦେଖ ମୁଁ ଏଇଟା ଅନୁଭୂତି ଦେଉଛି ଯେ ତମେ ନିଜେ ନଡ଼ିଆ ଘରେ ତେଲ ମାରିକିରି ତମେ ନିଜେ ଲଗାଅ କେମିତି ଚୁଟି କଳା ହେବ ଆଉ ଭଲ ରହିବ